ଆଜ୍ଞା ହଁ ସହରର ଖବରକାଗଜରେ ଗ୍ରାମୀଣ ଖବର ସଠିକ ଭାବେ ଦେଖାଯିବା ଦରକାର କାରଣ ଗାଁରେ ଯେକୌଣସି କଥା ହେଉଛି ସହରର ଲୋକ ବି ଜାଣିବା ଦରକାର ସହର ଯଥା ହେଉଛି ଗ୍ରାମର ଲୋକ ବି ଅନ୍ତର୍ଭୁକ୍ତ ହେବା ଦରକାର ଏଥିରେ ଖବର ଗ୍ରାମୀଣ ଖବର ଖବର ଅନ୍ତର୍ଭୁକ୍ତ ହେଉ ନିହାତି ଦରକାର